ମୁଇଁ ଗୁଟେ ହୋଟେଲ୍ନୁ ସବୁଦିନେ ଜିନିଷ୍ ତା'ର୍ ମାନେ ମଗାମଗି କର୍ସି ଖାଏବାର୍ ଲାଗି ଆମର୍ ଚାଉଲ୍ ବରା ହେଲା କି ସିଙ୍ଗଡ଼ା ହେଲା କି ଆମର ଇ ମିଲ୍ ହେଲା ଇ ସବୁ ଜିନିଷ୍ ମୁଇଁ ମଗାସି ବେଲେ ମୁଇଁ ସେ ରେଷ୍ଟୁରାଣ୍ଟର ତା'ର୍ ମାନେ ଯେନ୍ ହୋଟେଲ୍ର ସେ ମାଲିକ୍ ର ପୁଅ କେ ଅର୍ଡ଼ର୍ ମୁଇଁ ଦେଇଥିଲି କିନ୍ତୁ ସେ ପିଲାଟା କାଣା କରିଥିଲା ତା'ର୍ ମାନେ ଇ ଗରମ୍ ଖାଦ୍ୟ ଦେବାର୍ ମିଲ୍ ଗରମ୍ ମିଲ୍ ଦେବାର୍ ଯାଗାରେ ତା'ର୍ ମାନେ ସେ ବାସି ମିଲ୍ ଆମର୍ ଘରେ ପଠେଇ ନେଇଥିଲା ଆମେ ସେଟା ଆମେ ଘରର୍ ଲୋକ୍ ଖାଏଲୁ ବେଲେ ପୁରା ବାସି ହେଇଗଲା ସେଇଟା ଭଲ ନାଇଁ ଲାଗଲା ମୁଁ ଗଲି ଆର୍ ସେ ମାଲିକ୍ କେ କହେଲି ସେ ହୋଟେଲ୍ ର ମାଲିକ୍ କହିଲେ ଆଜ୍ଞା ଏଇଟା ଏଇଟା କେନ୍ତା କଲେ ଉଁ ଭଲ୍ ଜିନିଷ୍ଟା ଆପଣ ଦେବାର୍ କଥା ଆପଣଙ୍କର ହୋଟେଲ୍ ର ନାଁ ଅଛେ ଆରୁ ଏନ୍ତା ବାସି ଜିନିଷ ଆପଣ ଯଦି ଦେବ ବୋଲେ ଲୋକେ ତା'ର୍ ମାନେ ଆଗ୍କେ ଆପଣଙ୍କର ହୋଟେଲର କେନ୍ତାକରି ଜିନିଷ୍ ପତର୍ ଆରେ ସେ ଘିନି କରି ଖାଏବେ ମିଲ୍ ବି ତ ଲୋକ୍ ଆର୍ ଆପଣଙ୍କର ନିକେ ଖାଇ ନାଇଁ ଆସନ୍ ବେଲେ ସେ ହୋଟେଲ୍ ବାଲା ସେ ତା'ର ପୁଅକୁ କହିଲା ଆରେ ବାବୁ ତୁଈ କାଏଁ ହେଲାଯେ ଏନ୍ତା ଅସୁବିଧା ତୁଈ କରୁଛୁ ଭଲ୍ ଜିନିଷ୍ ସିନା ଲୋକ୍କୁ ଦେବୁ ଆରୁ ସେ ଖରାପ୍ ଜିନିଷ୍ କାଏଁଯେ ଲୋକ୍କୁ ଦେଉଛୁ ବୋଲି ଗାଲିଦେଲା